ଭାରତ ବର୍ଷରେ ପ୍ରସିଦ୍ଧ ଏବଂ ଦେଶ ବିଦେଶରୁ ଲୋକେ ବୁଲିବା ଅଶୀ ଅଛନ୍ତି ପୁରୀର ଜଗନ୍ନାଥ ମନ୍ଦିର ଚାରିଧାମ ମଧ୍ୟରେ ଏକ ଧାମ ଅଟେ କୌଣସି କୋଣାର୍କରେ ଥିବା ମନ୍ଦିର ବିଶ୍ୱରେ ମଧ୍ୟନ ଗଞ୍ଜାମରେ ଥିବା ମା ତାରା ତାରିଣୀ ମନ୍ଦିର ବାବନ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଭୁବନେଶ୍ୱର ଥିବା ଐତିହାସିକ ସ୍ନାନ ହେଉଛି ହାତୀ ଗୁମ୍ଫା ଦୟା